ଆମେ ମିଲେଟ୍ ମିଶନ୍ ଗ୍ରୁପ୍ ରୁ ଭୁବନେଶ୍ୱର ଯାଇଥିଲୁ ଏ ମିଲେଟ୍ ମିଶନ୍ ଆମର ବାର୍ଷିକ ଉତ୍ସବ ପାଳନ କରାଯାଉଥିଲା ଯେଉଁ ମାଣ୍ଡିଆ ଦିବସ ସେହି ମାଣ୍ଡିଆ ଦିବସରେ ଆମେ ବହୁତ ଜିନିଷ ଶିକ୍ଷା କଲୁ ଏବଂ ପ୍ରତ୍ୟେକ ବର୍ଷ ପାଳନ କରିବା ପାଇଁ ମଧ୍ୟ ଶପଥ ନେଲୁ